ହଁ ମୋର ଭଉଣୀ ଅଛି ଆମେ ଦୁଇ ଭଉଣୀ ମୁଁ ବଡ଼ ସେ ସାନ ଆଉ ସେସବୁ କଥାରେ ଜିଦ୍ଦି କରେ ମୁଁ କୌଣସି କଥାରେ ଜିଦ୍ଦି କରେନି ତାକୁ ବୁଲାବୁଲି କରିବାକୁ ଭଲ ଲାଗେନି ମୋତେ ବୁଲାବୁଲି କରିବାକୁ ଭଲ ଲାଗେ ଆଉ ସେ ସବୁ କଥାରେ ସିଧା ଜବାବ ଦେବ ଆଉ ମୁଁ କାହାକୁ କିଛି କୁହେନି ଚୁପ ରହିଯାଏ ଆଉ ସିଏ ତା'ର ଜିଦ୍ଦି ବହୁତ ସେ ଯାହା କରିବ ସେୟା କରିବ ଆଉ ମୁଁ ସବୁବେଳେ ଶାନ୍ତ ଟିକେ ରୁହେ ବଡ଼ ନା ସେଥିପାଇଁ ଆଉ ସିଏ ତା'ର କୌଣସି ଜିନିଷରେ ସେ ମାନିବନି ତାକୁ ଯାହା ପସନ୍ଦ ସେ ସେୟା କରିବ ହେଲେ ମୁଁ କରେନି ସେମିତି ଆଉ ତାକୁ ତା ସାଙ୍ଗସାଥି ଏତେ ମିଶେନି ସେ ସାଙ୍ଗସାଥୀଙ୍କ ସହ ଆଉ ମୋର ସାଙ୍ଗସାଥି ବହୁତ ପସନ୍ଦ ମୁଁ ମିଶେ ବୁଲାବୁଲି କରେ ସବୁ ତା'ର ନାହିଁ ସେ ସାଙ୍ଗସାଥି ବୁଲିବନି ତା'ର ଖାଇବାକୁ ବହୁତ ପସନ୍ଦ ମୋତେ ବି ଖାଇବା ପସନ୍ଦ ବାକି ମୁଁ ଅଳ୍ପ ଖାଏ ସେ ବହୁତ ଅଧିକ ଖାଏ ଆଉ ମୋତେ ନନ୍ ଭେଜ୍ ପସନ୍ଦ ତାକୁ ସବୁ ଭେଜ୍ର ପସନ୍ଦ ଆଉ ତାକୁ ଯାହା ଦେଲେ ବି ସେ ଚଳିଯିବ ହେଲେ ମୁଁ ଟିକେ ଆଡ଼ଜଷ୍ଟ କରିପାରେନି ଖାଇବାରେ ଆଉ ମୁଁ ଭଲ ଭଲ ଖାଇବା ମୋତେ ଭଲ ଲାଗେ